ଯଦି ଜଣେ କୃଷକ ସେ ତାର ଠିକ୍ ଭାବରେ ପଶୁମାନଙ୍କ ଯତ୍ନ ନେଇବ ତାର ପଶୁମାନଙ୍କୁ ଠିକ ନିୟମିତ ଟୀକା ଦେଇଥିବ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବ ତା ପଶୁମାନଙ୍କର କିଛି ରୋଗ ହେବ ନାହିଁ ପଶୁମାନେ ପଶୁମାନଙ୍କର ରୋଗ ଶରୀର ଅବସ୍ଥା ଠିକ ରହିଲେ ସେମାନଙ୍କ ଦ୍ୱାରା କଣ ସେମାନଙ୍କର କୌଣସି ରୋଗ ହେବ ନାହିଁ ଯାହାକି ସେ ଅନ୍ୟ ପ୍ରାଣୀମାନଙ୍କୁ ସେ ପ୍ରଭାବିତ ମଧ୍ୟ କରିପାରିବ ନାହିଁ ପଶୁମାନେ ଅନ୍ୟ ପ୍ରାଣୀକୁ କେବେ ବିି ସଂକ୍ରମିତ କରି ନଥାନ୍ତି ବୋଲି ମୁଁ ଏହା